ଗୁରୁ ପୂର୍ଣ୍ଣିମାରେ ବଡ଼ ଗୁରୁମାନଙ୍କୁ ସମ୍ମାନ ଦିଆଯାଏ ଗୁରୁମାନଙ୍କର ଆଶୀର୍ବାଦ ପାଇଁ ଗୁରୁମାନଙ୍କୁ ଫୁଲ ଚନ୍ଦନ ଦେଇକିରି ଶ୍ରଦ୍ଧାରେ ଆମେ ଗୁରୁମାନଙ୍କୁ ଆଶୀର୍ବାଦ ନେଇଥାଉ ଗୁରୁମାନଙ୍କୁ ଗୁରୁମାନଙ୍କୁ ସମ୍ମାନ ଦେଉ ଗୁରୁମାନେ ଯାହା ଆମକୁ ଭବିଷ୍ୟତରେ ଶିକ୍ଷା ଉପରେ ବୁଝାନ୍ତି କହନ୍ତି ଗୁରୁମାନଙ୍କୁ ଶ୍ରଦ୍ଧାରେ ଯାହା କିଛି ଆମ ଇଏରେ ଥାଏ ଆମେ ତାହା ଗୁରୁମାନଙ୍କୁ ପ୍ରଦାନ କରିଥାଉ ଗୁରୁମାନେ ବି ଆମକୁ ଶ୍ରଦ୍ଧାରେ ସମ୍ମାନ ଦିଅନ୍ତି ଏବଂ ଆଶୀର୍ବାଦ ଦିଅନ୍ତି ଗୁରୁମାନେ ଗୁରୁ ବଡ଼ମାନଙ୍କୁ ଆମେ ଗୁରୁ ବୋଲି ସମ୍ମାନ ବି ଦେଉ ଆମ ଠାରୁ ଯୋଉମାନେ ବଡ଼ ଅଛନ୍ତି ସେମାନଙ୍କୁ ଶ୍ରଦ୍ଧାରେ ସମ୍ମାନ କରୁ